ମୁଁ ଉପମା ତିଆରି କରେ ଉପମା ଟାକୁ ଟିକେ ଗାଜର ବିଟ ଆଉ ଧନିଆପତ୍ର କଞ୍ଚାଲଙ୍କା ଭୃଷୁଙ୍ଗା ପତ୍ର ଆଉ ମଟର ଗ୍ରୀନ ମଟର ବନ୍ଧା କୋବି ଫୁଲ କୋବି ଆଳୁ ସବୁ ପକେଇକି ତାକୁ ଘିଅରେ ଟିକିଏ ଭାଜିକି ପିଆଜ ଛୁଙ୍କ ଦେଇକି କରେ ଭଲ ଲାଗେ ସେଇଟା ଉପମାଟା ଆଉ ବରା ବି ତିଆରି କରେ ବରା ଟାକୁ କଣ କରେ ଯେତିକି ବିରି ସେତିକି ଚାଉଳ ଆଉ ସୁଜି ଟା ସୁଜିର ପରିମାଣ ଟାକୁ ମୁଁ ଟିକେ କମ କରେ କରିଦିଏ ଆଉ ତାକୁ ଭିଜେଇକି ରଖିଦିଏ ପ୍ରାୟେ ଘଣ୍ଟେ ଦେଢ଼ ଘଣ୍ଟା ରଖିଦିଏ ସେ ଫୁଲିଲା ପରେ ମୁଁ ବରା ଟାକୁ ଛାଣେ ଆଉ ବରାରେ ମଟର ତରକାରୀ ଟା ଖାଇବା ପାଇଁ ବେଶୀ ଭଲ ଲାଗେ ଆଉ ଇଡ଼ଲି ବି ମୁଁ କରେ ଇଡ଼ଲିରେ ମୁଁ କଣ କରେ ନା ପରିବାଟାକୁ ଟିକେ ଛାଣିକି ଇଟିଲିରେ ସୁଦୂଅଂରେ ଗୋଳେଇକି ରଖିଦିଏ ତାକୁ ଇଟିଲି ଟାକୁ କରେ ଇଟିଲିଟା ସମ୍ବର ସାଙ୍ଗରେ ଖାଇବାକୁ ବେଶୀ ଭଲ ଲାଗେ ସମ୍ବର ଆଉ ବାଦାମ ଚଟଣୀ ସମ୍ବର ଟାରେ ମୁଁ ଟିକିଏ ଛୁଇଁ ଆଉ ଝୁଡ଼ଙ୍ଗ ବୋଇତାଳୁ ଆଳୁ ଭେଣ୍ଡି ସବୁ ପକେଇକି ତାକୁ ମସଲା ଦେଇକି ଭଲକି କରେ ଏ ଦୁଇଟା ଆଉ ମୁଁ କରେ ନା ସାଣ୍ଡୱିଚ କରେ ସାଣ୍ଡୱିଚରେ ପନିର ଆଉ ଗାଜର ଟମାଟୋ କାକୁଡ଼ି ସବୁ ଦେଇକି ସାଣ୍ଡୱିଚ କରେ ସାଣ୍ଡୱିଚ ଟାକୁ ଟିକିଏ ଘିଅରେ ଭାଜିଲେ ଭାଜିକି କଲେ ଭଲ ଲାଗେ ସାଣ୍ଡୱିଚ ସାଙ୍ଗରେ ଟମାଟୋ ସସ୍ ଚିଲି ସସ୍ ରେ ଖାଇବା ପାଇଁ ବେଶି ଭଲ ଲାଗେ ସାଣ୍ଡୱିଚ ଟା ଆଉ ତିଆରି କରେ ମୁଁ ସିମେଇ ସୁଜି ଜଳଖିଆରେ ଚକୁଳି ପିଠା ଚକୁଳି ପିଠା ଟାକୁ କ'ଣ କରିବେ ଯେତିକି ଚାଉଳ ତା ଅପେକ୍ଷା ଟିକିଏ ଅଧିକ ବିରି ଦେଇ ତାକୁ ଉଷୁନା ଚାଉଳ ଟିକିଏ ଦେଇକି ଗୋଳେଇକି ରଖିବେ ବାଟିକି ଆଉ ଗୋଳେଇକି ରଖିଲା ପରେ ଗୋଟିଏ ଦିନ ତାକୁ ରଖି ଦେଲା ପରେ ତାପର ଦିନ ସକାଳେ କରିବେ ପିଠାଟା ବହୁତ ନରମ ଆଉ ଖାଇବା ପାଇଁ ବି ଭଲ ଲାଗିବ ସିମେଇ ସିମେଇ ଟାକୁ ମୁଁ କଣ କରେ ନା ଟାକୁ ସିମେଇ କ୍ଷୀରରେ କରେ କ୍ଷୀର ଚିନି ଦେଇ ତାକୁ ଘିଅ ଦେଇକି କରେ ଆଉ ଗୋଟିଏ କରେ ସିମେଇ ଟାକୁ କାଜୁ ବାଦାମ ଆଉ ହେଉଛି ଗାଜର ବିଟ୍ କୋବି ଟିକିଏ ଦେଇ ତାକୁ ତେଲରେ ଭଲକି ଭାଜି ତା' ପରେ ତାକୁ ଲୁଣ ଦିଏ ସେଥିରେ ଚିନି ପକାଏନି ଲୁଣ ଦେଲେ କଞ୍ଚା ଲଙ୍କା ଧନିଆପତ୍ର ଦେଇକି କଲେ ସେଇଟା ବହୁତ ବଢ଼ିଆ ଲାଗେ ଆଉ ସେଇ ରେସିପି ଗୁଡ଼ିକ ମୋତେ ବହୁତ ଭଲ ଲାଗେ କରିବା ପାଇଁ ଆଉ